ଗଣମାଧ୍ୟମ ଦ୍ଵାରା ଆମ ଗାଁର ସମସ୍ତର ଦୁର୍ଘଟଣା ଓ ଖୁସି ଖବର ସବୁ ଗଣମାଧ୍ୟମ ଦ୍ଵାରା ଜାଣି ପାରିଥାଉ ଗଣମାଧ୍ୟମ ଦ୍ଵାରା ଅନ୍ୟ ଗାଁର କୌଣସି ଦୁର୍ଘଟଣା କୌଣସି ଖୁସି ଖବର ସେ ସବୁ ଜାଣିଥାଉ ଦେଶ ବିଦେଶର ସବୁ ଜିନିଷ ଆମେ ଜାଣି ପାରିଥାଉ ଗଣମାଧ୍ୟମରେ ବହୁତ ତଫାତ ଅଛି ସମାଜ ପେପର ଗଣମାଧ୍ୟମ ସମାଜ ପେପର ବି ଘର ଘରକା ଦେଇ ପାରୁଛି ଗଣ ସମାଜ ପେପର ଲୋକମାନେ ବହୁତ କଥା ପଢ଼ୁଛନ୍ତି ବହୁତ ଜନ ବହୁତ ଜନସଂଖ୍ୟାର କ୍ଷତିଗ୍ରସ୍ତ ହଉଛି ସେଠାର ବି ପଢ଼ି ପାରୁଛନ୍ତି ଗଣମାଧ୍ୟମ ନଥିଲେ ବହୁତ କ୍ଷତିଗ୍ରସ୍ତ ହୋଇଥାନ୍ତା ଲୋକମାନେ ବହୁତ ଦୁଃଖରେ ପଡ଼ିଥାନ୍ତେ ଗଣମାଧ୍ୟମ ଅଛି ତ ଲୋକଙ୍କର ବହୁତ ବହୁତ କିଛି ଅଛି ତାହେଲେ ଗଣମାଧ୍ୟମ ଦ୍ଵାରା ବହୁତ ସ୍ଥାୟୀ ଅସ୍ଥାୟୀର ଜାଣି ପାରୁଛନ୍ତି ଦର୍ଶନୀୟ ସ୍ଥାନର କେତେ ଲୋକର କେତେ ଲୋକ ଆସିଛନ୍ତି ସେସବୁ ଜାଣି ପାରୁଛନ୍ତି ଅଯୋଧ୍ୟାର ରାମମନ୍ଦିର ହେଲା ସେସବୁର ସବୁ ବ୍ୟବସ୍ଥା ବି ଜାଣି ପାରୁଛନ୍ତି ଗଣମାଧ୍ୟମ ଦ୍ଵାରା ବହୁତ ଲୋକ ଖୁସିବାସିରେ ବି ରହି ପାରୁଛନ୍ତି ଗଣାମାଧ୍ୟମ ଦ୍ଵାରା ଚାକିରି କ୍ଷେତ୍ରରେ ବି ବହୁତ ଲୋକ ଜାଣି ପାରୁଛନ୍ତି ଗଣାମାଧ୍ୟମ ଦ୍ଵାରା ମେଡିକାଲ ଓ ଟେକ୍ନୋଲୋଜି ଓ ସାଇନ୍ସରେ ସବୁ କଥା ବି ଗଣାମାଧ୍ୟମ ଦ୍ଵାରା ଜାଣି ପାରୁଛନ୍ତି